ହଁ ପର୍ବ ପର୍ବାଣି କହିଲେ ଆମର ପଶ୍ଚିମ ଓଡ଼ିଶାରେ ବିଶେଷ କରି ନୂଆଁଖାଇ ହେଉଛି ଗୋଟେ ବଡ଼ ପର୍ବ ଆଉ ଶୀତଳ ଷଷ୍ଠୀ ବି ଗୋଟିଏ ଅଛି ଆଉ ଆମର ଏଠି ଲୋକାଲ ପର୍ବ ହିସାବରେ ଏ ଯେଉଁ ଏଇଠି ମାଣିକେଶ୍ଵରୀଙ୍କ ପାଖରେ ଯେଉଁ ବଳି ଦିଆଯାଏ ସଦର ସେଇଟା ଗୋଟେ ସବୁଠୁ ବଡ଼ ଲୋକାଲ ପର୍ବ ଆମର ଆଉ ନୂଆଁଖାଇ ସମୟରେ ଆମେ ବିଶେଷ କରୁ ସାରା ପଶ୍ଚିମ ଓଡ଼ିଶାର ଲୋକମାନେ ଆମ ପାଇଁ ସେଇଟା ଗୋଟେ ବଡ଼ ପରମ୍ପରା ରହିଯାଇଛି ନୂଆଁଖିଆଟା ଯେତେବେଳେ କି ଯିଏ ଯେଉଁଠି ଆମର ଥାଆନ୍ତୁ ବାହାରେ ସମସ୍ତେ ଘରକୁ ବାଧ୍ୟ ହେଇକି ଆସିବେ ଏବଂ ସେଇଥିପାଇଁ ମୁଁ ଅନୁଭବ କରୁଛି ଏଇଟା ଗୋଟେ ଏମିତି କାର୍ଯ୍ୟକ୍ରମ ଆମର ପୂର୍ବ ପୁରୁଷ ମାନେ ଖଞ୍ଜି ଦେଇ ଯାଇଛନ୍ତି ଯେଉଁ ଭାଇ ସହିତ ଯେଉଁ ଭାଇର ଯେତେ ଅପଡ଼ ହେଲେ ବି ଯେତେ ମାନ ମନାନ୍ତର ଥିଲେ ବି ସେ ନିଶ୍ଚୟ ଆସିବେ ଏବଂ ଏକାଠି ସାଙ୍ଗ ହେଇ ଖାଇବେ ଯେଉଁ ଦିନ ବର୍ଷକ ପାଇଁ ପୁଣି ତାଙ୍କର ମନ ମିଶିଯାଏ ଏଇଟା ହେଉଛି ମୁଁ ବୋଧେ ଯାହା ମୋ ନିଜେ ଅନୁଭୂତି କହୁଛି ଯେ ନୂଆଁଖାଇ ପର୍ବଟା ବୋଧେ ଏଇଥିପାଇଁ ସେମାନେ ରଖିଦେଇ ଯାଇଛନ୍ତି ଆଉ ଛତରଯାତ୍ରା ଯେଉଁ କହୁଛି ସେତେବେଳେ ତ ପଶୁବଳି ଦିଆଯାଏ ଆଉ ଅବଶ୍ୟ ମୋତେ ସେ ଭଲ ଲାଗେନି କାରଣ ଯିଏ ପଶୁଙ୍କୁ ଏତେ ବଳି ଦେବାଟା ଠିକ ନୁହେଁ ସରକାର ବି ବନ୍ଦ କରିବାକୁ ଚେଷ୍ଟା କରିଥିଲେ ମଝିରେ ତା'ପାଇଁ ବି ବହୁତ ଇଏ ହେଇଥିଲା ଆମରି ଭଳିଆ ଅନେକ ଲୋକ ବି ଚାହୁଁନଥିଲେ କମ୍ପ୍ଲେନ୍ ବି କରୁଥିଲେ ଆଉ କିନ୍ତୁ କିଛି ଲାଭ ହେଲାନି ମାସ ଯେତେବେଳେ ଚାହୁଁଛି ସେତେବେଳେ ସରକାର ଆଉ କ'ଣ କରିବେ ଏବେ ବି ଚାଲିଛି କିନ୍ତୁ ଆଗ ଅପେକ୍ଷା କମିଯାଇଛି